ହ୍ୟାଲୋ ଆପଣ ଅଟୋ ଭାଇ କହୁଛନ୍ତି କି ମୁଁ ଯୋଉ ଆପଣଙ୍କୁ କାଲି ଯୋଉ କଲ୍ କରିଥିଲି ଗୋଟେ କ୍ୟାବ୍ କରିବା ପାଇଁ ଆପଣଙ୍କୁ ଅନଲାଇନ୍ ପେମେଣ୍ଟ୍ ବି କରିଦେଇଥିଲି ମୁଁ ବଲାଙ୍ଗୀର୍ରେ ଅଛି ଏବଂ ଆପଣ ଆସନ୍ତୁ ମୋତେ ବଲାଙ୍ଗୀର୍ରୁ ବରଗଡ଼କୁ ପିକ୍ ଅପ୍ କରିନେବେ ଏବଂ ବରଗଡ଼ରେ ମୋତେ ଛାଡ଼ିଦେବେ ଆପଣ ଏପର୍ଯ୍ୟନ୍ତ ତ ଆସୁନାହାନ୍ତି କାହିଁକି ମୋର କାମ ସିଆଡ଼େ ବହୁତ ଲେଟ୍ ହେଇଯାଉଛି ଏବଂ ଆପଣ ଜଲ୍ଦି ଆସନ୍ତୁ ମୁଁ ବଲାଙ୍ଗୀର୍ରେ ଅଛି ଶୀଘ୍ର ଆସନ୍ତୁ ଯେମିତି ବି ହେଉ ମୋତେ ଆପଣ ବଲାଙ୍ଗୀର୍ରୁ ବରଗଡ଼ରେ ପହଁଞ୍ଚେଇବାକୁ ପଡ଼ିବ ଶୀଘ୍ର ଶୀଘ୍ର ଆସନ୍ତୁ ଏବଂ ଆପଣ ଯଦି ଟିକେ ବି ଲେଟ୍ କରିଦେବେ ତାହେଲେ ମୁଁ ମୁଁ ବହୁତ ଅସୁବିଧାରେ ପଡ଼ିଯିବି ମୋ କାମଟା ସିଆଡ଼େ ହେଇପାରିବ ନାହିଁ ତେଣୁ ସେଥିପାଇଁ ଆପଣଙ୍କୁ ଅନୁରୋଧ କରୁଛି ଯେ ଆପଣ ଯେତେ ଶୀଘ୍ର ପାରୁଛନ୍ତି ମୋ ପାଖରେ ପହଁଞ୍ଚନ୍ତୁ ଏବଂ ମୋତେ ଡ଼୍ରପ୍ କରିଦିଅନ୍ତୁ ଯଦି ଆପଣ ନ ଆସିପାରୁଛନ୍ତି ତାହେଲେ ମୁଁ ସେଇ ଜାଗାରୁ ଅନ୍ୟ ଜାଗାକୁ ଚାଲି ଯାଉଛି ଏବଂ ସେଠାରେ ପହଁଞ୍ଚିକି ମୁଁ ଆପଣଙ୍କୁ କଲ୍ କରିବି ଏବଂ ସେଠାରେ ମୁଁ ପହଁଞ୍ଚି ଗଲା ପରେ ଆପଣଙ୍କୁ କଲ୍ କରିବି କିନ୍ତୁ ଆପଣ ସେଠାରେ ପହଁଞ୍ଚିବେ ଆଉ ମୋତେ ସେଇ ଜାଗାରୁ ବରଗଡ଼ରେ ପହଁଞ୍ଚେଇବାକୁ ପଡ଼ିବ ଯଦି ନ ପହଁଞ୍ଚେଇବେ ତାହେଲେ ମୁଁ ବହୁତ ଅସୁବିଧାରେ ପଡ଼ିଯିବି ଆପଣଙ୍କୁ ଏତିକି ମୁଁ ଅନୁରୋଧ କରୁଛି ଯେ ମୁଁ ଅନ୍ୟ ଅଟୋରେ ବି ଚାଲି ଯାଇଥାନ୍ତି କିନ୍ତୁ ଆପଣଙ୍କୁ ମୁଁ ଯୋଉ ଅନଲାଇନ୍ ପେମେଣ୍ଟ୍ଟା କରିଦେଇଛି ତ ସେ ସେତିକି ହିଁ ମୋ ପାଖରେ ପଇସା ଥିଲା ତ ଆପଣଙ୍କୁ ତ ମୁଁ ଅନଲାଇନ୍ ପେମେଣ୍ଟ୍ କରିଦେଇଛିି ତ ଆଉ ତ ମୋ ପାଖରେ ପଇସା ବି ନାହିଁ ତ ମୁଁ ଯିବିି କେମିତି ଆପଣ ଏମିତି ମୋତେ ହଇରାଣ କରିପାରିବେ ନାହିଁ ତେଣୁ ଶୀଘ୍ର ଆସନ୍ତୁ ଏବଂ ମୋତେ ବଲାଙ୍ଗୀର୍ରୁ ବରଗଡ଼ରେ ପହଁଞ୍ଚନ୍ତୁ କିନ୍ତୁ ଆପଣ ଯଦି ନ ଆସିପାରିବେ ତାହେଲେ ଅନ୍ୟ କାହାକୁ ବି ପଠେଇ ଦିଅନ୍ତୁ ହେଲେ ମୋତେ ଯେମିତି ବି ହେଉ ବଲାଙ୍ଗୀର୍ରୁ ବର୍ଗଡ଼ରେ ପହଁଞ୍ଚିବାର ଅଛି ତ ସେଥିପାଇଁ ଆପଣ ଶୀଘ୍ର ଆସନ୍ତୁ ଏବଂ ଯେତେ ଶୀଘ୍ର ହେବ ମୋତେ ସେ ଜାଗାରେ ପହଁଞ୍ଚେଇବାକୁ ପହଁଞ୍ଚେଇ ଦିଅନ୍ତୁ ଆପଣ ଯଦି ମୋତେ ନ ପହଁଞ୍ଚେଇବେ ତାହେଲେ ମୁଁ ବହୁତ ଅସୁବିଧାରେ ପଡ଼ିଯିବି ମୋ ପାଖରେ ତ ଆଉ ପଇସା ବି ନାହିଁ ନା ମୁଁ ଯେମିତି ବି ହେଉ ଆପଣ ସାଲେଭଟ୍ଟାକୁ ଆସନ୍ତୁ ବଲାଙ୍ଗୀର୍ରୁ ଯେମିତି ବି ହେଉ ସାଲେଭଟ୍ଟାକୁ ଆସିଯିବି ତେଣୁ ଆପଣ ମୋତେ ସାଲେଭଟ୍ଟାରୁ ବରଗଡ଼କୁ ପହଁଞ୍ଚେଇ ଦେବେ ତେଣୁ ଏଥିପାଇଁ ମୁଁ ଆପଣଙ୍କୁ କଲ୍ କରୁଛି ଯେ ଆପଣ ଜମା ବି ରହନ୍ତୁନି କାହିଁକିନା ମୁଁ ଆପଣଙ୍କୁ ପେମେଣ୍ଟ୍ଟା କରିଦେଇଛି ତ ସେଥିପାଇଁ ଆପଣଙ୍କୁ ମୁଁ ବାରମ୍ବାର ଫୋନ୍ କରୁଛି ତେଣୁ ଆପଣ ଆସନ୍ତୁ ଆଉ ମୋତେ ବଲାଙ୍ଗୀର୍ରୁ ବର୍ଗଡ଼୍ରେ ପହଁଞ୍ଚାନ୍ତୁ ଯଦି ଆପଣ ମୋତେ ଯଦି ନ ପହଁଞ୍ଚେଇ ପାରିବେ ସିଆଡ଼େ ମୋତେ ବହୁତ ଦେବେ ଆଉ ମୁଁ ମୁଁ ଯୋଉ କାମରେ ବି ଯାଉଛି ସେଇ କାମ ବି ହେଇପାରିବ ନାହିଁ ତେଣୁ ଆପଣଙ୍କୁ ଏତିକି ଅନୁରୋଧ ଯେ ମୋତେ ଆପଣ ସେଇ ଜାଗାରୁ ସେଇ ଜାଗାକୁ ପହଁଞ୍ଚାନ୍ତୁ ଏବଂ ଯେତେ ଶୀଘ୍ର ପାରୁଛନ୍ତି ଆପଣ ଆସନ୍ତୁ ଏବଂ ମୋତେ ମୋ ଜାଗାକୁ ପହଁଞ୍ଚେଇ ଦିଅନ୍ତୁ